ହ୍ୟାଲୋ ଆପଣ ବିକି ରେଷ୍ଟରୁରାଣ୍ଟରୁ କହୁଛନ୍ତି କି ସୁରେଶ ଭାଇ ମୁଁ ଆଜି ଗୋଟେ ବିରିୟାନି ଅର୍ଡ଼ର କରିଥିଲି କାରଣ ମୁଁ ନିଜ ଦେହ ମୋର ଅସୁସ୍ଥ ହେବା ପାଇଁ ହେବାରୁ ମୁଁ ତାକୁ ବାତିଲ କରିବାକୁ ଚାହୁଁଛି ଆପଣ ଆମ ତମ ଡେଲିଭରି ବଏ ରାଜାକୁ କହିବେ ତାକୁ ଟିକେ ବାତିଲ କରିବାକୁ ଚାହିଁବି